ହଁ ନେକଲେସ୍ ମାନେ ଆମେ ଭଲ୍ ଭଲ୍ଟା ରଖ୍ସୁଁ ଆର୍ ଯେନ୍ତଟାକି ଭଲ୍ କମ୍ଫର୍ଟେବଲ୍ ଲାଗ୍ସି ଭଲ୍ ଭଲ୍ ଜୁଏଲେରୀମାନେ ସୁନ୍ଦର୍ଟା ଯେଣ୍ଟାକି ଆଟ୍ରାକ୍ଟିଭ୍ ଟିକେ ଲାଗ୍ବା ଆରୁ ଘିନସୋ ଆରୁ ଯେଣ୍ଟାକି ବେଶୀ ହେବି ବି ନାଇ ଥା ଆଉ ଭଲ୍ ଜ୍ୟୋଲୋରୀମାନେ ସବୁ ଜ୍ୟୋଲୋରୀ ମଧ୍ୟରୁ ଯେଣ୍ଟାକି କୁନ୍ଦନ୍ ଲାଗିଥିବା ଯେଣ୍ଟାକି ମୋତି ଲାଗିଥିବା ଅନ୍ୟପ୍ରକାର ବୁଟାମମାନେ ଲାଗିଥିବା ସେଟା ଆମେ ଆମେ ଘିନସୁ ବ୍ୟବହାର୍ କର୍ସୁଁ ଆରୁ ସବୁଜିନିଷ୍ ଜ୍ୱେଲେରୀ ହଉଛେ ମେନ୍ ଜ୍ୱେଲେରୀ ହେଉଛି କୁନ୍ଦନ୍ ଜ୍ୱେଲେରୀ ଯେଣ୍ଟାକି ବେଶୀ ଟିକେ ଦାମ୍ ବି ପଡ଼୍ସିଁ ସେଟା ଷ୍ଟୋନ୍ ଲାଗିଥିସି ଡ଼ାଇମଣ୍ଡର ଥିସୀ ସେଇଟା ଟିକେ ହେବି ଥିସି ଆଉ ବାକି ନର୍ମାଲ୍ ଜ୍ୱେଲେରୀମାନେ ବି ସେଇଟାମାନେ ବି ବେଶୀ ହେବି ହେବିର ଥିସି ସେଟା ବି ଆଟ୍ରାକ୍ଟିଭ୍ ଲାଗ୍ସି ଭଲ୍ ଲାଗ୍ସି ଦେଖ୍ବାକେ ଆରୁ ନୋଜ୍ ପିନ୍ ବି ଯେନ୍ଟାକେ ନାକଟା ହଉ କି ସାଇଟ୍ କାନ୍ଟା ହଉ ସବୁ ହେଇଟା ଭଲ୍ ଭଲ୍ଟା ମାନେ ଆମେ ଘିନ୍ସୁଁ ଆରୁ ଷ୍ଟୋନ୍ ଲାଗିଥିସି ସବୁଥିରେ ଭଲ୍ ଲାଗ୍ସି ଆରୁ ଭଲ୍ଦିସି